ହେଲୋ ଆଜ୍ଞା ଶାଢ଼ି ହାଉସରୁୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ଯାହାହେଉ ଭାଇନା ଆପଣଙ୍କ ଦୋକାନ ଯାଇଥିଲି ଆପଣ ଯୋଉ ଶାଢ଼ିଟା ଦେଇଥିଲେ ଏବେ ଜଷ୍ଟ ଏଇ ସାବିତ୍ରୀ ବେଳେ ଆଣିଥିଲି ଶାଢ଼ୀଟା ମାନେ ଏକଦମ୍ ବଢ଼ିଆ ଶାଢ଼ିଟା ସାର୍ ଆଜ୍ଞା ଆଜ୍ଞା ହଁ ମୁଁ ତ ତୁଳସୀ ଶାଢ଼ି ଜିଦି କରୁଥିଲି ଆପଣ କିନ୍ତୁ ନାଇଁ କହିଲେ ଆପଣ ନାଇଁ ଏଇଟା ନିଅନ୍ତୁ ବାସନ୍ତୀ ଶାଢ଼ିଟା ଏବେ ଭଲ ଆସିଛି ବୋଲି ମୁଁ ସେଇଟା ଆପଣଙ୍କ କଥାରେ ଆଣିଥିଲି ଆଉ ଶାଢ଼ିଟା କିନ୍ତୁ ବହୁତ ବଢ଼ିଆ ପଡ଼ିଲା ବହୁତ ବଢ଼ିଆ ପଡ଼ିଛି ସେଥିପାଇଁ ମାନେ ବେଶ ମାନେ ବହୁତ ଖୁସି ହୋଇକି ମୁଁ ଫୋନ୍ କଲି ସେଥିପାଇଁ ଏତେ ସୁନ୍ଦର ଜେନୁଇନ୍ ଶାଢ଼ିଟା ଥିଲା ଆଉ ତାର କଷ୍ଟ ବି ବହୁତ ବଢ଼ିଆ ଥିଲା ସେଥିପାଇଁ ବହୁତ ବହୁତ ଥ୍ୟାଙ୍କସ ଆଜ୍ଞା ହଁ ନାଇଁ ନାଇଁ କମ୍ପାନୀ ମାନିବାକୁ ପଡ଼ିବ ଏତେ ସୁନ୍ଦର ଶାଢ଼ି ବହୁତ ବଢ଼ିଆ ହୋଇଛି ଶାଢ଼ିଟା ବହୁତ ବଢ଼ିଆ ହୋଇଛି ହଁ ଆପଣଙ୍କୁ ଧନ୍ୟବାଦ ସେ କମ୍ପାନୀକୁ ବି ଧନ୍ୟବାଦ ବହୁତ ବହୁତ ଆଜ୍ଞା ଆଜ୍ଞା ସାର୍ ହଉ ହଁ ରଖୁଛି ସାର୍